ସାଧାରଣତଃ ଗ୍ରାମୀଣ ସମ୍ପ୍ରଦାୟର ଯୁବକ ମାନେ ବା ବ୍ୟକ୍ତିମାନେ କୃଷିକୁ ନିଜର ବୃତ୍ତି ରୂପେ ଗ୍ରହଣ କରି ବଞ୍ଚିଥାନ୍ତି ଏବଂ ଜୀବନ ଜୀବନଶୈଳୀରେ କୃଷିକୁ ଏକ ମେରୁଦଣ୍ଡ ରୂପରେ ଗ୍ରହଣ କରିନିଅନ୍ତି କାରଣ ଆମ ପାଖଆଖ ଅଞ୍ଚଳରେ କୌଣସି ପ୍ରକାର ଆମକୁ ଏତେ ସୁବିଧା ମିଳିନଥାଏ ଶିକ୍ଷା ଗ୍ରହଣ ଲାଗି ଏବଂ ଯଦି ସୁବିଧା ଥାଏ ଗ୍ରାମୀଣ ପିଲାମାନେ ତାକୁ ଉପଲବ୍ଧ ଭଲଭାବରେ କରିପାରନ୍ତି ନାହିଁ ତେଣୁକରି ଗ୍ରାମୀଣ ପିଲା ମାନେ କୃଷିକୁ ନିଜର ବୃତ୍ତି ରୂପରେ ଗ୍ରହଣ କରିନିଅନ୍ତି ଏବଂ ସାଧାରଣତଃ ଯୁବକ ମାନେ ଅତ୍ଯନ୍ତ ଚାଲାକ୍ ହେବା ସହିତ ବିଭିନ୍ନ ପ୍ରକାର କୌଶଳ ମଧ୍ୟ ଅବଲମ୍ବନ କରୁଛନ୍ତି ନୂତନ ନୂତନ ଯନ୍ତ୍ର ମଧ୍ୟ ବାହାର କରୁଛନ୍ତି ଏବଂ ତାକୁ ଅବଲମ୍ବନ କରୁଛନ୍ତି ଚାଷରେ ବା କୃଷିରେ କୃଷିରେ ସେମାନେ ଆଗରୁ ଶଗଡ଼ ରେ ଯେଉଁ ବଳଦ ବନ୍ଧାଯାଏ ସେ ବଳଦକୁ ସେମାନେ ଆଣି ବ୍ୟବହାର କରୁଥିଲେ କୃଷିରେ ତାଦ୍ୱାରା ସେମାନେ ହଳ କରୁଥିଲେ ମାଟିକୁ ଉର୍ବର ବନଉଥିଲେ ଏବଂ ଆଗରୁ ଜିଆ ମଧ୍ୟ ଥିଲେ ମାଟିରେ ଯେଉଁ ମାନେ ମାଟିକୁ ଖେଳାଇ ଖେଳାଇ ତାର ଉର୍ବରତା ବୃଦ୍ଧି କରୁଥିଲେ କିନ୍ତୁ ଏବେ ଆଉ ତାର ଆବଶ୍ୟକତା ପଡ଼ୁନାହିଁ ନୂତନ ପଦ୍ଧତି ସେମାନେ ଅବଲମ୍ବନ କରୁଛନ୍ତି ଟ୍ରାକ୍ଟର୍ ଦ୍ୱାରା ଆଣି ଯେଉଁ ପାଞ୍ଚ ଦିନର କାମକୁ ଗୋଟେ ଘଣ୍ଟାରେ ସାରି ଦଉଛନ୍ତି ଏବଂ ଏ ପ୍ରକାର ସବୁ ଇତ୍ୟାଦି ଇତ୍ୟାଦି ନୂତନ ନୂତନ କୌଶଳ ମଧ୍ୟ ଯୁବକ ମାନେ ବ୍ୟବହାର କରୁଛନ୍ତି ଏବଂ ଯୁବକମାନେ ଗ୍ରାମର କୃଷିକୁ ଅଧିକା ଆଗକୁ ନଉଛନ୍ତି କୃଷିରୁ ଭଲ ଦୁଇ ପଇସା ରୋଜଗାର କରି ସେମାନଙ୍କର ମୌଳିକ ଆବଶ୍ୟକତା ପୂରଣ କରିପାରୁଛନ୍ତି